ଆମ ଓଡ଼ିଶାରେ ଆମ ଓଡ଼ିଶା ଲୋକ ଆମର ବହୁ ଓଡ଼ିଶାବାସୀ ସମସ୍ତେ ବହୁତ ଶାଢ଼ୀ ପିନ୍ଧିବାକୁ ଭଲ ପାଆନ୍ତି ଆମର ଓଡ଼ିଶାରେ ସ୍ତ୍ରୀ ଲୋକମାନେ ସବୁ ଶାଢ଼ୀ ବ୍ୟବହାର କରନ୍ତି ପୁରୁଷ ଲୋକ ମଧ୍ୟ ଧୋତି ପୂଜା ପର୍ବରେ ଆମର ଓଡ଼ିଶାରେ ଧୋତି ପିନ୍ଧି ପିନ୍ଧିବାକୁ ବେଶୀ ଭଲ ପାଆନ୍ତି ପୁରୁଷ ଲୋକ ବି ପେଣ୍ଟ ସାର୍ଟ ଟ୍ରାଉଜର୍ ପଞ୍ଜାବୀ ଆମର ଏମାନେ ସବୁ ପିନ୍ଧନ୍ତି ଆମେ ଓଡ଼ିଶାବାସୀ ଶାଢ଼ୀ ବ୍ୟବହାର କରନ୍ତି ଆମର ଆଦିବାସୀ ଲୋକ ସେ ତାଙ୍କର ଅଲଗା ଜିନିଷ ତାଙ୍କର ବ୍ୟବହାର କରନ୍ତି ଆମ ଓଡ଼ିଶାରେ ଓଡ଼ିଶା ସ୍ତ୍ରୀ ଲୋକମାନେ ପୂଜା ପର୍ବ ଭଲମନ୍ଦ ହେଲେ ଆମର ଶାଢ଼ୀ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି ବିଭିନ୍ନ ପ୍ରକାର ଶାଢ଼ୀ ବ୍ୟବହାର ଶାଢ଼ୀ ସାୟା ବ୍ଲାଉଜ୍ ସମସ୍ତ ପ୍ରକାର ଜିନିଷ ବ୍ୟବହାର କରନ୍ତି ଆମର ଆଦି ଓଡ଼ିଶାରେ ଓଡ଼ିଶା ବାହାରେ ଆଦିବାସୀମାନେ ସବୁ ଅଲଗା ଡ୍ରେସ୍ ପିନ୍ଧନ୍ତି ବଙ୍ଗାଳୀ ବଙ୍ଗାଳୀମାନେ ସେମାନେ ସ୍ତ୍ରୀ ଲୋକ ତାଙ୍କର ଚୁଡ଼ଦାର ପଞ୍ଜାବୀ ଆଉ ଚୁଡ଼ଦାର ଡ୍ରେସ୍ ପିନ୍ଧନ୍ତି ଆମ ଓଡ଼ିଶାରେ ଓଡ଼ିଆ ନୀରୀମାନେ କିନ୍ତୁ ବହୁତ ଭଲ ପାଆନ୍ତି ଶାଢ଼ୀ ଜାମା ଛାୟା ଏମାନେ ସବୁ ବ୍ୟବହାର କରନ୍ତି ଆଉ ଅଲଗା ପ୍ରକାର ଜିନିଷ ବ୍ୟବହାର କରନ୍ତି ନି ଧୋତି ମଧ୍ୟ ପୁରୁଷମାନେ ଧୋତି ପିନ୍ଧନ୍ତି ପୂଜାପାଠ କରନ୍ତି ନାମ ସଂକୀର୍ତ୍ତନ କରନ୍ତି ସେମାନେ ଧୋତି ଗଞ୍ଜି ଏ ସବୁ ଜିନିଷ ପିନ୍ଧନ୍ତି ଆମର ଓଡ଼ିଶାରେ ଓଡ଼ିଆ ଲୋକଙ୍କର ଶାଢୀ କି ବହୁତ ପସନ୍ଦ ସେମାନେ ଶାଢ଼ୀ ସାୟା ବ୍ଲାଉଜ୍ ପିନ୍ଧନ୍ତି ବାହାର ବଙ୍ଗଳୀମାନେ ସେମାନେ ଚୁ଼ଡ଼ଦାର ପଞ୍ଜାବୀ ଏ ସବୁ ଜିନିଷ ପିନ୍ଧନ୍ତି ଆମ ଓଡ଼ିଆ ଦେଶ ଓଡ଼ିଶାରେ ଓଡ଼ିଆଣୀମାନେ ଭାରି ବହୁତ ଭଲ ପାଆନ୍ତି ଆମର ଶାଢ଼ୀ ପିନ୍ଧିବା ପାଇଁ ଭଲ ଲାଗେ ତାଙ୍କୁ ଭଲ ପର୍ବପର୍ବାଣୀ ହେଲେ ସୁନା ଗହଣା ନାଆନ୍ତି ଶାଢ଼ୀ ପିନ୍ଧନ୍ତି ଭଲ ସୁନ୍ଦର ଲାଗେ ଶାଢ଼ୀକୁ ବହୁତ ପସନ୍ଦ କରନ୍ତି ଆମ ଓଡ଼ିଶାରେ ଏ ଧୋତିକୁ ମଧ୍ୟ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି ଆମେ ଶାଢ଼ୀ ପିନ୍ଧୁ ଭଲ ବିଭିନ୍ନ ପ୍ରକାର ଶାଢ଼ୀ ପିନ୍ଧିଲେ ବହୁତ ଭଲ ଲାଗେ ଆମକୁ ସବୁ ଶାଢ଼ୀ ପୂଜା ପର୍ବରେ ଭଲ ଶାଢ଼ୀ ପିନ୍ଧିବାକୁ ଭଲ ଲାଗେ ପୁରୁଷମାନେ ବି ଧୋତି ପିନ୍ଧିବାକୁ ବହୁତ ପୂଜା ପାଠ କରନ୍ତି ବହୁତ ବି ଶାଢ଼ୀ ପିନ୍ଧିବାକୁ ସ୍ତ୍ରୀମାନଙ୍କୁ ଭଲ ଲାଗେ ବାହାର ରାଜ୍ୟରେ ତଙ୍କର ଶାଢ଼ୀ ନାହିଁ ଡ୍ରେସ୍ ପିନ୍ଧନ୍ତି ସେମାନେ ଡ୍ରେସ୍ ପିନ୍ଧି ବ୍ୟବହାର କରନ୍ତି ଆଦିବାସୀମାନେ ତାଙ୍କର ତାଙ୍କ ପାଇଁ ଅଲଗା ଜିନିଷ ସେ ତାଙ୍କର ବ୍ୟବହାର କରନ୍ତି ତାଙ୍କ ଜିନିଷ ଆମ ଓଡ଼ିଶାରେ ଆମେ ଓଡ଼ିଆ ଲୋକ ଶାଢ଼ୀ ଧୋତି ପିନ୍ଧିବାକୁ ବହୁତ ଶାଢ଼ୀ ଧୋତି ଗାମୁଛା ଏମାନଙ୍କର ସବୁ ଆମ ଓଡ଼ିଶାରେ ଓଡ଼ିଆ ଲୋକଙ୍କର ଏହି ସବୁ ଜିନିଷ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି